ନୃତ୍ୟ ମୋ ଜୀବନକୁ ଏକ ସକାରାତ୍ମକ ଉପାୟରେ ପ୍ରଭାବିତ କରିଛି କାରଣ ନୃତ୍ୟ ମୋର ବହୁତ ପସନ୍ଦ ଓ ମୁଁ ପ୍ରତ୍ୟେକ ଟାଇମରେ ନୃତ୍ୟ କରିଥାଏ ଓ ପ୍ରତ୍ୟେକ ପୋଗ୍ରାମ କାର୍ଯ୍ୟକ୍ରମ ଅନୁଷ୍ଠାନ ଗୁଡ଼ିକରେ ମୁଁ ନୃତ୍ୟ ପରିବେଷଣ କରିଥାଏ ଯେଉଁଥିରେ କି ପ୍ରତ୍ୟେକ ଲୋକଙ୍କୁ ବି ଭଲ ଲାଗିଥାଏ ଆଉ ମୋତେ ବି ବହୁତ ଆନନ୍ଦ ମିଳିଥାଏ ନୃତ୍ୟ କରିବା ଦ୍ୱାରା ମୋର ନୃତ୍ୟ କରିବାର ବହୁତ ଉପକାର ଗୁଡ଼ିକ ହେଲା ଯେମିତିକି ପ୍ରତ୍ୟେକ ମଣିଷକୁ ଏକ୍ସରସାଇଜ୍ ହେଉ କି କିଛି ଯୋଗ କରିବାର ଆବଶ୍ୟକତା ହୋଇଥାଏ ତ ମତେ ସେୟା ସବୁ କରିବାକୁ ପଡ଼ିନଥାଏ କାରଣ ମୁଁ ଯୋଗ କରେନି କି ଏକ୍ସରସାଇଜ୍ ବି କରେନି କାରଣ ମୁଁ ଯେତେବେଳେ ନୃତ୍ୟ କରେ ମୋର ତାହା ଏକ୍ସରସାଇଜ୍ ହିସାବରେ ତାହା ହୋଇଯାଇଥାଏ ଯେଉଁଥିରେ କି ମୋର ବଡୀ ରିଲାସ୍କ ଲାଗିଥାଏ ଆଉ ସବୁଠୁ ବଡ଼ ଖୁସି ଲାଗିଥାଏ କି ମୁଁ ନୃତ୍ୟ କରୁଛି ଆଉ ମୋତେ ବହୁତ ଆନନ୍ଦ ମିଳିଥାଏ